ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତଗୁଡ଼ିକ ଆଜିକାର ଯୁବପିଢ଼ୀମାନଙ୍କୁ ଆଖି ଆଗରେ ରଖି ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ର ଏବଂ ସଙ୍ଗୀତଗୁଡ଼ିକ ତିଆରି କରିଛନ୍ତି ଯାହାଫଳରେ ତାହା ଆମମାନଙ୍କ ପାଇଁ ବିପଦ ବା କ୍ଷତିକାରକ ହୋଇଥାଏ ଏହା ଏହା ଏହି ଚଳଚ୍ଚିତ୍ରଗୁଡ଼ିକ ମାନେ ଆମ ଆମ ଯଥା ପରିବାର ଏବଂ ଅନ୍ୟାନ୍ୟ ପରିବାର ବର୍ଗଙ୍କ ସହିତ ଦେଖିବା ପାଇଁ ଯୋଗ୍ୟ ହୋଇନଥାଏ ଏବଂ ଏହି ଧାରାବାହିକ ଗୁଡ଼ିକ ମାନ ଗୁଡ଼ିକ ଆମ ପାଇଁ ତାହା ଅଶ୍ଳୀସନୀୟ ହୋଇଥାଏ ତେଣୁ ଏହି ଧାରାବାହିକଗୁଡ଼ିକ ଗୁଡ଼ିକ କମ୍ କରିବା ଉଚିତ୍ ଏବଂ ମୋର ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀମାନେ ହେଲେ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି ସିନେମାଗୁଡ଼ିକ ଆମମାନଙ୍କୁ ଅଧିକ ପସନ୍ଦ ହୋଇଥାଏ ଏବଂ ମୁଁ କମେଡ଼ି ଏବଂ ସଂସ୍କୃତିରେ ଆଧାରରେ ତିଆରି ଚଳଚ୍ଚିତ୍ରଗୁଡ଼ିକ ଅଧିକ ପସନ୍ଦ କରେ ଏବଂ ମୋତେ ବାବୁଲ ସୁପ୍ରିୟ ଏବଂ ହ୍ୟୁମାନ ସାଗରଙ୍କୁ ହ୍ୟୁମାନ୍ ସାଗରଙ୍କ ଗୀତ ଗୁଡ଼ିକ ଅଧିକ ଭଲ ଲାଗେ ହ୍ୟୁମାନ ସାଗର ପଶ୍ଚିମବଙ୍ଗରେ ପଶ୍ଚିମବଙ୍ଗର ହେଲେ ମଧ୍ୟ ଆମ ଓଡ଼ିଆ ଭାଷାର ଜଣେ ପ୍ରମୁଖ ଗାୟକ ଅଟନ୍ତି